ଚୋୖଧୁରୀ ବାବୁ ଆମର ଆପଣ ଯେଉଁ କାର୍ ରଖୁଛନ୍ତି ମୁଁ ଆଗୋମୀ ଆସନ୍ତା ଦୁଇ ଦିନ ଭିତରେ ଯିବାକୁ ସ୍ଥିର କରିଛି ତେଣୁ ଦୂରତା ପ୍ରାୟ ଛଅଷଠି କିଲୋମିଟର ମୋ ନିଜ ଗାଁ ହେଉଛି କେଶପୁର ଗ୍ରାମ ପୋଷ୍ଟ ବେଣାପାଟ ନିମିନା ଏବଂ ମୁଁ ଯେଉଁ ଜାଗାକୁ ଯିବି ସେଇଟା ଛଅଷଠି କିଲୋମିଟର ସେ ଗଞ୍ଜାମ୍ ବ୍ଲକ୍ ରମ୍ଭା ଥାନା ଅନ୍ତର୍ଗତ ବାାଗଲପୁର ଗାଁ ତେଣୁ ଆପଣଙ୍କ ଡ୍ରାଇଭରକୁ ଯେମିତି ସେଫ୍ଟିରେ ମୁଁ ପହଞ୍ଚି ପାରିବି ଏବଂ ନିର୍ଦ୍ଧାରିତ ସମୟରେ ପହଁଞ୍ଚି ଆମ ଗାଁକୁ ଫେରି ପାରିବୁ ତା' ଉପରେ ଧ୍ୟାନ ରଖି ମୋର କଲ୍ଟି ବୁକ୍ କରି ଠିକ୍ ସମୟରେ ଗାଁକୁ ଆସିବା ପାଇଁ କହିଦେବେ